ଆମ ଦେଶର ନାମ ଭାରତ ଏଠାରେ ଅନେକ ଲୋକ ବାସ କରନ୍ତି ଏବଂ ତାଙ୍କ ମଧ୍ୟରୁ ଅନେକ ଭାଷାଭାଷୀ ଲୋକ ମଧ୍ୟ ବାସ କରିଥାନ୍ତି ଏବଂ ମୁଁ ହିନ୍ଦୁ ଧର୍ମ ପାଳନ କରେ ହିନ୍ଦୁ ଧର୍ମରେ ଥିବା ସମସ୍ତ ଦେବା ଦେବୀଙ୍କ ମଧ୍ୟ ପୂଜା କରିଥାଏ ଆମେ ମାନେ ସମସ୍ତେ ମିଳିମିଶି ହିନ୍ଦୁ ଧର୍ମର କିଛି ପୂଜା ଯେପରି କି ଗଣେଶ ପୂଜା ସରସ୍ୱତୀ ପୂଜା ଦୁର୍ଗା ପୂଜା ଏହି ସବୁ ପୂଜା ଅତି ଧୁମ୍ଧାମ୍ରେ ପାଳନ କରିଥାଉ ଏବଂ ହିନ୍ଦୁ ଧର୍ମରେ ଥିବା କିଛି ପର୍ବ ମଧ୍ୟ ପାଳନ କରିଥାଉ ଯେପରି କି ରଜ ପର୍ବ ଦୋଳ ପର୍ବ ରାକ୍ଷୀ ପୂର୍ଣ୍ଣିମା ଇତ୍ୟାଦି ଆମ ଦେଶରେ ଧର୍ମ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ଅଛି ଯେପରି କି ଅନ୍ୟ ଦେଶର ଲୋକମାନେ ଆମ ଦେଶକୁ ଆସନ୍ତି ଏବଂ ତାଙ୍କର ଧର୍ମ ପ୍ରଚାର କରନ୍ତି ଯେପରିକି ଖ୍ରୀଷ୍ଟିଆନ ଇସଲାମ୍ ବୁଦ୍ଧିଜିମ୍ ଏବଂ ଜୋଡ଼ିଜିମ୍ ଏହି ସବୁ ଧର୍ମ ସେମାନେ ଆମ ଦେଶରେ ଆସି ପ୍ରଚାର କରନ୍ତି ଏବଂ ଲୋକମାନଙ୍କୁ ଟଙ୍କା ପଇସା ଘର ଗାଡ଼ି ଘୋଡ଼ାର ପ୍ରଲୋଭନ ଦେଖାଇ ତାଙ୍କ ଧର୍ମ ପ୍ରଚାର କରିଥାନ୍ତି ଏବଂ ଯେତେବେଳେ ଆମ ଦେଶର ଲୋକମାନେ ଏହାର ବିରୋଧ କରନ୍ତି ସେତେବେଳେ ତାଙ୍କ ଏବଂ ଆମ ମଧ୍ୟର ଝଗଡ଼ା ମଧ୍ୟ ସୃଷ୍ଟି ହୋଇଥାଏ ଏଥିରେ ଅନେକ ଲୋକମାନେ ଧନ ଜୀବନ ହାନି ହୋଇଥାଏ ଏବଂ ଏହାକୁ ନେଇ ରାଜନୀତିକ ଲୋକମାନେ ତାଙ୍କର ରାଜନୀତିକ ସୁବିଧା ଦେଖିବା ପାଇଁ ସାଧାରଣ ଲୋକମାନଙ୍କୁ ହଇରାଣ କରିଥାନ୍ତି ଏବଂ ଏହାର ସୁବିଧା ସୁଯୋଗ ସେମାନେ ତାଙ୍କର ଧନ ଜୀବନ ଏବଂ ଟଙ୍କା ପଇସା ବୃଦ୍ଧି କରିବାରେ ଲଗାଇଥାନ୍ତି ଏବଂ ଏହାର ବିରୋଧ କରିବା ପାଇଁ ଲୋକମାନେ ମଧ୍ୟ ଆଗେଇଥାନ୍ତି ଏବଂ ଏହିପରି ଭାବରେ ଆମ ଦେଶରେ ଅନେକ ଅସୁବିଧା ସୃଷ୍ଟି ହୋଇଥାଏ